ଆମ ଗ୍ରାମରେ ଅନ୍ତିମ ସଂସ୍କାରର ନୀତି ଗୁଡ଼ିକ ହେଉଛି ଯେଉଁ ବ୍ୟକ୍ତିର ମୃତ୍ୟୁ ହୋଇଥାଏ ତାଙ୍କର ପୁଅ ଜ୍ଵାଇଁ ଚାରିଜଣ ମିଶିକି ତାକୁ ବାମ କାନ୍ଧରେ ବୋହିକି ମଶାଣିକୁ ନିଅନ୍ତି ନେଲା ବେଳେ ଖଇ କଉଡ଼ି ବିଞ୍ଛି ବିଞ୍ଛି ତାକୁ କୋକେଇରେ ଶୋଇକି ଧରିକି ରଥ ବନେଇକି କୋକେଇରେ ଧରିକି ମଶାଣିକୁ ଯାଆନ୍ତି ସେଠି ମଶାଣିରେ ପହଞ୍ଚିବା ପରେ ଶ୍ମଶାନ ଘାଟ ଅଛି ଶ୍ମଶାନର ଘର ବି ବନେଇ ଦିଆଯାଇଛି ସେଠି ଫାଷ୍ଟରେ କାଠ ସବୁ ତଳେ ଥୁଅନ୍ତି ତଳେ ଥୋଇକି ଶବକୁ ଉପରେ ଥୋଇକି ତାକୁ କାଠରେ ତାକୁ ପୋତିଦିଆନ୍ତି ପୋତିଦେଲା ପରେ ଘରର ଜ୍ୟେଷ୍ଠ ପୁତ୍ର ତାର ମୁଖାଗ୍ନି ଦେଇଥାଏ ନିଆଁ ଦେଇଥାଏ ତା ପରେ ସିଏ ସେଇ ଦିନ ପୂରା ଉପବାସ ରହିଥାଏ ସିଏ ଉପବାସ ରହିକି ଘରକୁ ସମସ୍ତେ ଚାଲି ଆସନ୍ତି ସେ ଜଣେ ହିଁ ସେଇଠି ମୁଖାଗ୍ନି ଦେବା ଲୋକ ସେ ଜଣେ ହିଁ ସେଇଠି ଅପେକ୍ଷା କରିଥାଏ ସେରା ଶବ ଦାହ କରିସାରିବା ପରେ ତା'ର ଖାର ପାଉଁଶ ସବୁ ସାଉଁଟି ଥାଏ ତା'ର ଅସ୍ଥି ନେଇକି ଘରେ ରଖିଥାଏ ଘର ବାହାରେ ସେଟା ପୋତିକି ରଖିଥାନ୍ତି ସେଟା ବାହାରକୁ କୁଆଡ଼େ ତୀର୍ଥକୁ ଗଲାବେଳେ ସେଇଟା ନେଇକି ପକାଇ ଦିଅନ୍ତି ତୀର୍ଥରେ ନେଇକି ପକାଇ ଦିଅନ୍ତି ଅସ୍ଥିକୁ ଆଉ ଛୋଟ ଛୁଆମାନଙ୍କର ଶରୀରକୁ ମାଟିରେ ପୋତି ଦିଅନ୍ତି ମଶାଣିରେ ଆଉ ବଡ଼ ଲୋକ ବୟସ୍କ ଲୋକମାନଙ୍କ ଦେହକୁ ଶବ ଦାହ କରି ଦିଅନ୍ତି ଆଉ ସେଇ ଦିନ ବାର ଦିନ ତାଙ୍କର ମୁଖାଗ୍ନି ଯିଏ ଦେଇଥାଏ ସେ ଚୁଟି ପକେଇ ଥାଏ ଚୁଟି ପକେଇକିନା ସେ ଦଶ ଦିନ ପର୍ଯ୍ୟନ୍ତ ଉପବାସ ରହିଲା ପରି ସେ ରହିଥାଏ